ପାଞ୍ଚ ଚାରି ଦୁଇ ହଜାର ବାଇଶି ସତର ଏକ ଅଠର ଶହ ଚଉରାଳିଶି ବାଇଶି ଦଶ ଦୁଇ ହଜାର ନଅ ଚାରି ଦୁଇ ହଜାର ତେଇଶି ଛଅ ସ୍ ଦୁଇ ଦୁଇ ହଜାର ଆଠ